ପଶୁମାନଙ୍କ ଭିତରେ ବିଭିନ୍ନ ପ୍ରଜାତିର ପଶୁ ଏଭଳି ପକ୍ଷୀ ମଧ୍ୟ ରହିଥାନ୍ତି ସେଭଳି ସେମାନେ ଉଡ଼ିପାରିବେ ଖାଇପାରିବେ ବିଭିନ୍ନପ୍ରକାର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ ଏ ହେଉଛି ଗୋଟିଏ ସୁସ୍ଥ ପଶୁର ଲକ୍ଷଣ ଏଥିପାଇଁ ଆମେ ଗୋଟିଏ ଡକ୍ଟର୍ର ପରାମର୍ଶ ନେଇପାରିବା ତ ଗୋଟେ ଡକ୍ଟର୍ର ପରାମର୍ଶ ନେଇପାରେ ଗୋଟେ ପଶୁର ସେ ଭଲ ଅଛି କି ସୁସ୍ଥ ଅଛି କି ନାହିଁ ତାହା ଜାଣିପାରିବା ଏବଂ ବିଭିନ୍ନ ପ୍ରଜାତିର ଲୋକ ଲୋକମାନେ ଯେନ୍ତା ଅଲଗା ଅଲଗା ରହିଥାନ୍ତି ସେମାନେ ପଶୁ ପକ୍ଷୀମାନଙ୍କୁ ମଧ୍ୟ ବିଭିନ୍ନପ୍ରକାର ଚିହ୍ନି ପାରି କହିପାରିବା